ସ୍ୱାସ୍ଥ୍ୟ ସେବା ଅତି ସୁନ୍ଦର ଏବଂ ଅତି ସହଜ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଓଡ଼ିଶା ସରକାର କରିଛନ୍ତି ଯାହାଦ୍ୱାରାକି ବିନା ମୂଲ୍ୟରେ ବଡ଼ ବଡ଼ ରୋଗ ମଧ୍ୟ ଦେଖାଇ ପାରୁଛି ଲୋକ ମଧ୍ୟ ବିନା ମୂଲ୍ୟରେ ମଧ୍ୟ ସୁସ୍ଥ ହୋଇପାରନ୍ତି